ସରକାର ସ୍ଥାନୀୟ ବ୍ୟବସାୟର ବିକାଶରେ କିଛି ବି ଭଲ ସାହାଯ୍ୟ କରିନାହିଁ ଯେମିତି କି ହୋଟେଲ ହେଉ ଷ୍ଟେ ଘର ଇଏ ହଉ ସର୍ବ ଯାନୀୟ ପରିବହନ ସ୍ଥାନୀୟ ବିକ୍ରିତ ଫୁଟବଲ ଷ୍ଟଲ୍ ଏଇ ଯେଉଁ ଯେମିତି କି ଗୋଟେ ସାର୍ବଜନୀନ ପରିବହନ ଯେମିତି ଗୋଟେ ଗାଡ଼ି ଏବଂ ବାହାନ ହେଉନା କାହିଁକି ଯଦି ବା ଭଲ ସରକାର ଯୋଗେଇ ଦିଅନ୍ତି ସବୁ ମାନେ ଯିବା ଆସିବା ପାଇଁ ସୁବିଧା ହେଇ ଯାଆନ୍ତା ଲୋକ ଦୂରରୁ ଯେଉଁ ଆସୁଛନ୍ତି ସେମାନେ ଯିବା ଆସିବା ପାଇଁ ସହଜ ମନେ କରନ୍ତେ ଏବଂ ସ୍ଥାନୀୟ ବିକ୍ରିତ ବହୁତ ସାରା ଜିନିଷ ଯେଉଁଟାକି ବିକ୍ରି ହେଲେ ସବୁ ପୁରାତନ ନୂତନ ହେଉ ସମସ୍ତେ କିଣାକିଣି କରିକି ତାକୁ ନିଜ ଘରେ ସଜେଇ ରଖିବେ ଏବଂ ଗୋଟେ ମନେ ରଖିବେ କି ଆମେ ଯାଇଥିଲୁ ଏଠିକି ବୁଲାବୁଲି କରିକି ଏଇ ସବୁ ଜିନିଷ ଆଣିଲୁ ବାକି ଫୁଡ଼ଷ୍ଟଲ୍ ରହିଲା ଫୁଡ଼ଷ୍ଟଲ୍ ତ ଯେହେତୁ ଲୋକମାନଙ୍କୁ ଭୋକ କରେ ଏବଂ ତାଙ୍କର ଖାଦ୍ୟ ଗ୍ରହଣ ପାଇଁ ବି ଦରକାର ତ ସେଥିପାଇଁ ଖା ଖାଦ୍ୟର ଷ୍ଟଲ୍ ପଡ଼ିବ ବା ଫୁଡ଼ଷ୍ଟଲ୍ ପଡ଼ିଲେ ସେମାନେ ଖାଦ୍ୟ ବି ଗ୍ରହଣ କରିପାରିବେ ଏବଂ ନିଜର ଭୋକ ମେଣ୍ଟେଇ ପାରିବେ